ଆମ ଘରର ଆମ ଘରର ଆଖପାଖକୁ ଆମେ ସବୁବେଳେ ସଫା ରଖିଥାଉ ସେଥିପାଇଁ ଆମେ ଦୁଇଟି ଅଳିଆ ବାକ୍ସ ୟୁଜ କରିଥାଉ ଗୋଟିଏରେ ଆମେ ଓଦା ଜିନିଷ ଯେମିତିକି ପରିବା ଚୋପାଲୁଗାଧୁଆ ପାଣି ଏବଂ ପେଜ ପରି ଜିନିଷ ଆମେ ପକାଇ ଥାଉ ଆଉ ଗୋଟିଏ ଅଳିଆ ବକ୍ସରେ ଆମେ ଶୁଖୁଲା ଜିନିଷ ଯେମିତିକି ଜରି ଟୁକୁରା ଜିନିଷ କାଗଜ ସେହି ସବୁ ଜିନିଷ ପକାଇ ଥାଉ ଏବଂ ସେହି ସବୁ ଜିନିଷକୁ ଆମେ ଆମ ଘରଠୁ ଦୂରରେ ଏକ ଜାଗାରେ ଆମେ ତାକୁ ଜଳାଇ ଥାଉ ଏବଂ ସଫା କରିଥାଉ